ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଗୋଟି ସଂଖ୍ୟା କହିପାରିବି ସେହିଗୁଡ଼ିକ ହେଲା ଦଶହଜାର ପାଞ୍ଚଶହ ଅଠର ନଅଶହ ଅନେଶ୍ୱତ ବାରହଜାର ଦୁଇଶହ କୋଡ଼ିଏ ସତାଅଶିହଜାର ପାଞ୍ଚଶହ ବାଇଶ ଅଠରହଜାର ଦୁଇଶହ ପଚାଶ